ସାଧାରଣତଃ ଲକଡ଼ାଉନ ସମୟରେ ସବୁ ପ୍ରକାର ଜିନିଷ ବନ୍ଦ ରହିଥିବା ସମୟରେ ଏବଂ ଗାଡ଼ି ଚଳାଚଳ ବନ୍ଦ ରହିଥିବା ସମୟରେ ମାର୍କେଟ ମଧ୍ୟ ବନ୍ଦ ରହିଥାଏ ଏବଂ ରୋଷେଇ କରିବା ପାଇଁ ଘରେ ବିଭିନ୍ନ ପ୍ରକାରର ଅସୁବିଧା ହୋଇଥାଏ ତାହା ସହିତ କୌଣସି ବି ଜିନିଷ ଖାଇବା ପାଇଁ ଇଚ୍ଛା ହେଲେ ଆମେ ଜିନିଷ ପାଇ ନଥାଉ ଏବଂ ଆମକୁ ବହୁତ ପ୍ରକାରର ଅସୁବିଧା ହୋଇଥାଏ ତା ସହିତ ଖାଇବାରେ ମଧ୍ୟ ହୋଇଥାଏ ଏବଂ ଆମେ କୋରୋନା ଟାଇମରେ ମାଂସ କରିବା ପାଇଁ ଇଚ୍ଛା କଲେ ମଧ୍ୟ କରିପାରି ନଥାଉ କାରଣ ଦୋକାନ ଗୁଡ଼ିକ ବନ୍ଦ ରହିଥାଏ ଏବଂ ତା ସହିତ ଆମର ଇଚ୍ଛା ମଧ୍ୟ ହୋଇଥାଏ ଏହିସବୁ କାରଣ ଗୁଡ଼ିକୁ ଆମର ବହୁତ ପ୍ରକାର ଅସୁବିଧା କରେଇଥାଏ ଲକଡାଉନ୍ରେ ଆମ ମାନଙ୍କୁ ଏହିସବୁ ଅସୁବିଧାରେ ସମ୍ମୁଖୀନ ହବା ପାଇଁ ପଡ଼ିଥାଏ